ହଁ ମୁଁ ବହି ବ୍ୟତୀତ ପତ୍ରିକା ଖବର କାଗଜ ପଢ଼ୁଛିି କାରଣ ପତ୍ରିକାରେ ବହୁତ କିଛି ଜାଣିବାର ଜାଣିବା ଜିନିଷ ଥାଏ ଏବଂ ଖବରକାଗଜରେ ଏ ପ୍ରତ୍ୟେକ ଦିନ ଘଟୁଥିବା ପ୍ରତ୍ୟେକ ଦିନ ଘଟୁଥିବା ଘଟଣାମାନଙ୍କର ତାଲିକା ଥାଏ ସେଥିପାଇଁ ମୁଁ ଖବରକାଗଜ ଆମ ଘରକୁ ପ୍ରତିଦିନ ଆସୁଥିବାରୁ ମୁଁ ପ୍ରତିଦିନ ହେଡ଼ଲାଇନ୍ସ ମାନ ଟିକେ ଟିକେ ପଢ଼େ ଏବଂ ସାର୍ମାନେ ଯେଉଁ ବହି ଆଡ଼ଭାଇସ୍ ଦିଅନ୍ତି ମୁଁ ସେଇ ହିସାବରେ ପଢ଼ିଥାଏ